ହ୍ୟାଲୋ ହଁ କୁହଁନ୍ତୁ ଆଜ୍ଞା

ହଁ କୁହଁନ୍ତୁ ଆଜ୍ଞା କେତେ ଜଣ ଅଛନ୍ତି କି ଆପଣ କେଉଁଠୁକୁ ଯିବେ ଆଜ୍ଞା ପାଞ୍ଚ ଜଣଙ୍କ ପାଇଁ ତ ବସ୍ ନେଲେ ହେବନି ଆଉ କ'ଣ ତା'ଠୁ ଛୋଟ ଗାଡ଼ି ଅଛି ସେଇଟା ଆରେଞ୍ଜ କରିବୁ ଆଉ ହଁ ବରହମପୁର ଯାଉଛି

ହଁ ଠିକ୍ ଅଛି ଆଉ କ'ଣ ଯଦି ରିଜର୍ବେସନ୍ କରିବାକୁ ଚାହୁଁଛନ୍ତି ମାନେ ବସଷ୍ଟାଣ୍ଡ୍ ଆସିକି କରେଇଦେଇ ପାରିବେ ଆମ ବସ୍ ନମ୍ବରରୁ ଗଲାପରେ ଆଜ୍ଞା ଟିକେଟ୍ କାଟିଲେ ହେବ ଯେ ସିଟ୍ ଥିବ ନଥିବ କହି ହେବନି ଆପଣଙ୍କ ଯଦି ଅରଜେଣ୍ଟ୍ ଅଛି ତା'ହେଲେ ଆପଣ ଯାଇକି ଏବେଠୁ ବୁକିଙ୍ଗ୍ କରି ଦିଅନ୍ତୁ ରିଜର୍ବେସନଟା ଜଣଙ୍କ ପିଛା ଆପଣ ଯଦି ବସରେ ବସିଲା ପରେ କାଟିବେ ଦୁଇହ ଚାଳିଶ ଯଦି ରିଜର୍ବେସନ୍ କରିବେ ଦୁଇଶହ ଷାଠିଏ

ସେଇଟା ଦେଖିକି ଆଜ୍ଞା କେତେଟା ସିଟ୍ ବୁକିଙ୍ଗ୍ ହେଇଛି ଆମେ ତ ଜାଣି ପାରିବୁନୁ ଆପଣ ଥରେ ଯାଇକି ଇନକ୍ୱାରି କରି ଦିଅନ୍ତୁ ଜଣା ପଡ଼ିଯିବ ନାହିଁ ନାହିଁ ଆମର କିଛି ବୁକିଙ୍ଗ୍ ହେଉନି ସେଇଟା ବସଷ୍ଟାଣ୍ଡରେ ହେଉଛି ବସ୍ ଟା ଗୋଟେରେ ଛାଡ଼ୁଛି ଦିନ ଗୋଟେରେ ପହଁଚୁଛି ସାତଟା ଅଧେ ଆଠଟା ତା' ପରଦିନ ନେକ୍ସଟ ସକାଳେ ବାହାରୁଛି ଛଅଟା ଅଧେରେ ଏସି ଅଛି ଟୁ ବାଏ ଟୁ ଅଛି ସ୍ଲିପର୍ ନାହିଁ ପୁସ୍ ଵେକ୍